ହ୍ୟାଲୋ ସାର୍ ମୁଁ ଆପଣଙ୍କର କ୍ୟାବ ଗୋଟିଏ ଅର୍ଡ଼ର କରିଥିଲି ବୁକ୍ କରିଥିଲି କି ମୁଁ ଯିବି ସୁନ୍ଦରଗଡ଼ର ମୋ ଅଫିସ ପାଖକୁ ଯିବା ପାଇଁ ଆପଣ ଠିକ୍ ଟାଇମରେ କାହିଁକି ଆସିଲେନି ମୁଁ ନଅଟାରେ ଆପଣଙ୍କୁ ଅର୍ଡ଼ର କରିଥିଲି ମୋର ମିଟିଂ ଅଛି ଅଫିସରେ ଆପଣ ଯଦି ଏତେ ବିଳମ୍ବ କରିବେ ମୁଁ କ'ଣ କରିବି ମୋ କ୍ୟାବଟିକୁ କ୍ୟାନସେଲ କରୁଛି ମୁଁ ଯେକୌଣସି ଅଟୋ ସାହାଯ୍ୟରେ ମୋ ଅଫିସରେ ପହଞ୍ଚିଗଲିଣି ଆପଣ ଯଦି ଏହିପରି ଭାବେ ଲୋକମାନଙ୍କ ସହିତ କରିବେ ତ ଆପଣଙ୍କ କ୍ୟାବକୁ କେହିବି ଅର୍ଡ଼ର କରିବେ ନାହିଁ ତେଣୁକରି ମୁଁ କହୁଛି କି ଆପଣ ଓ ପାସେଞ୍ଜର ମାନଙ୍କର ଅସୁବିଧା ସୁବିଧା ସେଗୁଡ଼ିକୁ ଧ୍ୟାନରେ ରଖି ଯଥା ଶୀଘ୍ର ଠିକ୍ ସମୟରେ ଆପଣ କ୍ୟାବ ଧରି ଆସନ୍ତୁ ଆପଣ ଯଦି ଏହିପରି ଭାବେ ବିଳମ୍ବ କରିବେ ଯେକୌଣସି ପ୍ୟାସେଞ୍ଜର ଯାହାର ଦେହ ଖରାପ ଥିବ ତାହାର ତ ବିଳମ୍ବ ହୋଇଥିବ ତ ଦେହ ଅଧିକରୁ ଅଧିକ ଖରାପ ହେବ ସେ ଆପଣଙ୍କୁ ବିଶ୍ୱାସ କରି ଅର୍ଡ଼ର କରିଥିବେ କ୍ୟାବ୍ ଆପଣ କିନ୍ତୁ ଏତେ ଲେଟରେ ଆସୁଛନ୍ତି ଯେ ତାର ଦେହ ବହୁତ ଅସୁସ୍ଥ ହୋଇଯିବ ଆପଣଙ୍କୁ କେହିବି ଆଉ କ୍ୟାବ ଅର୍ଡ଼ର କରିବେ ନାହିଁ ତେଣୁ ମୁଁ ଆପଣଙ୍କର କ୍ୟାବକୁ କ୍ୟାାନସେଲ କରିଛି ଦୟାକରି ମୋର ଅନୁରୋଧ ଯେ ଆପଣ ଏହିପରି ବିଳମ୍ବ କରନ୍ତୁ ନାହିଁ